କଣ୍ଟେନର୍ ଗାର୍ଡ଼଼େନ୍ଟେ କୌଣସି ବୃକ୍ଷରୋପଣ କରିବା ହେତୁ ବୃକ୍ଷ କମ୍ ସମୟ ମଧ୍ୟରେ ଏବଂ କମ୍ ଜୈବିକ କ୍ଷାର ଖତ ନେଇ ହୁଏ ପ୍ରସ୍ତୁତ ହୋଇଥାଏ ସେଥିରେ କୌଣସି ପ୍ରକାର ଜୈବିକ ଖତର ପ୍ରୟୋଗ ନହୋଇ ରାସାୟନିକ ପଦ୍ଧତିରେ କଣ୍ଟେନର୍ରେ ବଗିଚା ଶୁଭ ଓ ଶୁଭଲମ୍ବୀ ହୋଇଥାଏ ଯେପରିକି କୌଣସି କରଲା କିମ୍ବା ବାଇଗଣ କିମ୍ବା ବିଲାତି ବାଇଗଣର ଚାରା ରୋପଣ କଲି ତାହା ତିନିରୁ ଚାରି ମାସ ମଧ୍ୟରେ ଫଳକ ଭାବରେ ସେଥିମଧ୍ୟରେ ଫୁଲ ଏବଂ ଫଳ ଆସିବା ସହିତ ଗଛଟି ସୂଚାରୁରୂପରେ ବଢ଼ିବାକୁ ଲାଗେ ଉପଯୁକ୍ତ ପରିମାଣରେ ଆମେ ସାର ଖତ ଦେଲେ ଏବଂ ସେଥିରେ ଜୈବିକ ସାର ସହିତ ରାସାୟନିକ ସାରର ପ୍ରୟୋଗ କଲେ ଆଧୁନିକ ପଦ୍ଧତିରେ ଯେଉଁ ଚାରାଗୁଡ଼ିକ ପ୍ରତିଫଳିତ ହୁଏ ତାହା ଶରୀର ପାଇଁ ସୁସ୍ଥ ଏବଂ ସବଳର ପ୍ରତିକାରକ ଭାବରେ ପ୍ରତିଷ୍ଠିତ ହୋଇଅଛି